ବର୍ଷ ବର୍ଷ ଧରି ଭାରତୀୟ ମନୋରଞ୍ଜନ ଶିଳ୍ପରେ ବିକଶିତ ହୋଇଛି ସେସବୁ ମଧ୍ୟରୁ ଯେମିତି ଟେଲିଭିଜନ ଆଉ ମୋବାଇଲ୍ ରେଡିଓ ଲ୍ୟାପ୍ଟପ୍ କମ୍ପ୍ୟୁଟର ଇତ୍ୟାଦି ହୋଇଥାଏ ଏଥିମଧ୍ୟରୁ ଲୋକମାନେ ବହୁତ ଟେଲିଭିଜନକୁ ପସନ୍ଦ କରନ୍ତି କିନ୍ତୁ ଆଜିକାଲି ପିଲାମାନେ ସବୁ ମୋବାଇଲ୍କୁ ଚଳାଇବା ପାଇଁ ବହୁତ ପସନ୍ଦ କରନ୍ତି କ'ଣ ପାଇଁ ନା ସେଥିଦ୍ୱାରା ସେ ବିଭିନ୍ନ ପାଠ ମଧ୍ୟ ଶିଖିପାରନ୍ତି ଆଉ ମନୋରଞ୍ଜନ ମଧ୍ୟ କରିପାରିଥାନ୍ତି ଯେମିତି ହ୍ଵାଟସଆପ୍ ୟୁଟ୍ୟୁବ୍ ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ଇତ୍ୟାଦି ସବୁ ସେମାନେ ଦେଖିବାକୁ ଭଲପାଇଥାନ୍ତି ଟିଭିରେ ବିଭିନ୍ନ ସ୍ତ୍ରୀଲୋକମାନେ ସେମାନେ ସିରିଏଲ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି